ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଧ୍ୟାନ କରୁଛି ଯୋଗ କରୁଛି ଆଉ ମର୍ଣ୍ଣିଂ ୱାକ ପ୍ରତିଦିନ କରୁଛି ଆଜିକି ପ୍ରାୟ ଦଶ ମାସ ହେଲାଣି ମୁଁ ମର୍ଣ୍ଣିଂ ୱାକିଂ କରୁଛି ଆଉ ଡାଏଟ ବି ମୁଁ ତେଲ ଜିନିଷ ଖାଉନି କି ମସଲା ମସଲି ଖାଉନି ପ୍ରାୟ ସନ୍ତୁଳା ଫନ୍ତୁଳା ବେଶି ଆଇଟମ ଖାଉଛି ଆଉ ତ ଖାସ କରି ଫାଷ୍ଟ୍ ଫୁଡ଼୍ ଜିନିଷ ମୁଁ ବହୁତ ପୁରା ପୁରା ତ୍ୟାଗ କରି ଦେଇଛି ଚାଓମିନ୍ ମ୍ୟାଗି ଫ୍ୟାଗି କିଛି ମୁଁ ଖାଉନି ମୁଁ ପନିପରିବା ସନ୍ତୁଳା ବାକି ପ୍ରାୟ ଖାଉଛି ସବୁବେଳେ ମୁଁ ଧ୍ୟାନ କରୁଛି ଯୋଗ ବି କରୁଛି ଆଉ ପ୍ରତିଦିନ ଅଧଘଣ୍ଟା ଯୋଗ କରୁଛି ଅଧ ଘଣ୍ଟାଟେ ମର୍ଣ୍ଣିଂ ୱାକିଂ କରୁଛି ଆହୁରି ମୋତେ ଡାକ୍ଟର ବି ଚେକଅପ୍ କରୁଛି ମୁଁ ପ୍ରତି ବର୍ଷ ଥରେ ମୁଁ ଡାକ୍ଟର ଚେକଅପ କରିଥାଉି ବି ପି ଡାଇ ସୁଗର ଫୁଗର ସବୁ ଚେକ୍ କରୁଛି ଯଦ୍ୱାରା ମୋର ବି ମୋ ଦେହକୁ କିଛି ରୋଗ ବି ଆଟାକ୍ କରୁନି ଆଉ ସେଥିପାଇଁ ମୁଁ ଧ୍ୟାନ ସବୁବେଳେ ଆଜିକି ପ୍ରାୟ ଦଶ ବର୍ଷ ହେଲା ମୁଁ ଧ୍ୟାନ କରୁଛି ମର୍ଣ୍ଣିଂ ୱାକ ତ ମୋର ତ ପୁରା ହେବିଟ ହେଇଗଲାଣି ସବୁ ସବୁବେଳେ ମର୍ନିଂ ୱକରେ ହେଉଛି ଆଉ ପାଞ୍ଚଟା ଆଧରୁ ମୁଁ ଉଠୁଛି ଫ୍ରେସ୍ ଫ୍ରାସ୍ ହେଇ ହେଉଛି ମର୍ନିଂ ୱାକିଂ କରୁଛି ଆଉ ଆଉ ମର୍ନିଂ ୱାକ ନଥିଲେ ମୋତେ ଦିନେ ବହୁତ ଫ୍ରୀ ଲାଗୁନି କିଛି ଭଲ ଲାଗୁନି ମୁଁ ଯେଉଁଟା ବି ବାହାରକୁ ଘରକୁ ଗଲେ ବି ମୁଁ ମର୍ନିଂ ୱାକିଂ ବାହାରୁଛି ବାହାରି ପଡ଼ୁଛି ମୁଁ ବମ୍ବେ ହେଉ କି ବିଶାଖାପାଟନା ହେଉ କି ବରହମପୁର ହେଉ ଯେଉଁଠି ଯାହା ଘରେ ବି କୁଣିଆ ଘରକୁ ଗଲେ ମର୍ଣ୍ଣିଂ ୱାକରେ ମୁଁ ବାଧ୍ୟ ଯାଉଛି ସେଇଠି ବି ଚପଲ ପିନ୍ଧିକି ମର୍ଣ୍ଣିଂ ୱାକିଂ କରୁଛି ନହେଲେ ତ ମୋତେ ଭଲ ଲାଗ ଫ୍ରୀ ଲାଗୁନି ଆଉ ସେଇଠୁ ସମସ୍ତେ ମୁଁ କହୁଛି ସମସ୍ତେ ମର୍ଣ୍ଣିଂ ୱାକିଂ କରନ୍ତୁ ଧ୍ୟାନ କରନ୍ତୁ ଯୋଗ କରନ୍ତୁ ଯୋଗ ଦ୍ୱାରା ବହୁତ ରୋଗ ଦୂରେଇ ଦୂରେଇ ଯାଏ ଆଉ ଯୋଗ ଅନ୍ତର୍ଜାତୀୟ ଦିବସ ମେ ଏକୋଇଶରେ ପାଳନ କରାଯାଏ ଜୁନ ଏକୋଇଶରେ ଅର୍ନ୍ତ ଦେଶରେ ପୁରା ପାଳନ କରୁଛନ୍ତି ସବୁ ପୃଥିବୀ ଲୋକ ଯୋଗକୁ ପାଳନ କରୁଛନ୍ତି